ପିଲାମାନେ ସାଧାରଣତଃ ଘରର ଗୁରୁଜନମାନଙ୍କ ଠାରୁ ଚାଷ ହେଉ କି ପଶୁପାଳନ ହେଉ ଯେଉଁ ବି କାମ ହଉ କ୍ଷୁଦ୍ର ବ୍ୟବସାୟ ବ୍ୟବସାୟ ହଉ ସେମାନେ ଘରର ଗୁରୁଜନଙ୍କମାନଙ୍କ ଠାରୁ ଏହି ଶିକ୍ଷା ପାଇଥାନ୍ତି ସେମାନେ ଗୁରୁଜନ ମାନେ ତ ଏଇ କାମ କଲେ ନା ବଗିଚା କାମ ହଉ ମାଟି କାମ ହଉ ଯାହା ବିି ମାଛ ଧରା ହେଉ ଏ କାମ ସବୁ ଗୁରୁଜନ ମାନେ ହିଁ କରନ୍ତି ଆଉ ପିଲାମାନେ ସେମାନଙ୍କ ସହିତ ଯିବାରୁ ସେମାନେ ଏଇସବୁ କାମ ନିଜେ ନିଜେ ଶିଖିଯାଆନ୍ତି ଘରେ ଗୁରୁଜନ ମାନେ ଯେତେବେଳେ ଏଇ କାମ ସବୁ କରୁଥିବେ ସେମାନେ ଦେଖିଲେ ଦେଖିକି ହିଁ ଏ କାମ ସବୁ ଶିଖନ୍ତି